ଆମ ବିଦ୍ୟାଳୟ ଗୁଡ଼ିକରେ ବହୁତ୍ ପ୍ରକାର ପାଠ୍ୟକ୍ରମ କାର୍ଯ୍ୟକଳାପ ହୁଏ ସେଠାରେ କଲଚରାଲ୍ ପ୍ରୋଗ୍ରାମ୍ ଏବଂ ସ୍ପୋର୍ଟସ୍ ଇତ୍ୟାଦି ହେଇଥାଏ ସେଠାରେ ମୁଁ ମଧ୍ୟ ଭାଗ ନେଇଥାଏ ମୁଁ ସ୍ପୋର୍ଟସ୍ ରେ ଫୁଟବଲ୍ ଭଲିବଲ୍ ବ୍ୟାଡ଼ମିଣ୍ଟନ୍ ଏବଂ କଲ୍ଚରାଲ୍ ପ୍ରୋଗ୍ରାମ୍ରେ ସିଙ୍ଗିଙ୍ଗ୍ ଡ଼୍ୟାସିଙ୍ଗ୍ ଡ଼ିବେଟ୍ ଡ଼ିବେଟ୍ ହେଉଛି ମୋ ଫେଭ୍ରେଟ୍ ମୁଁ ଡ଼ିବେଟ୍ ରେ ବହୁତ୍ ନିଏ ଏବଂ ସୋସିଆଲ୍ ୱାର୍କ ନାଟକ ଏ ସବୁ ହେଇଥାଏ ଆରୁ ମୁଇଁ ବି ସେଠାନେ ଭାଗ୍ ନେଇଥିଁସି ସେଠାନେ ବହୁତ୍ ଭଲ୍ ଲାଗ୍ସି ମ୍ୟାମ୍ ସାର୍ ମାନେ ଆଇଥିସନ୍ ବାହାରୁ ବି ଗେଷ୍ଟ୍ ମାନେ ଆଏସନ୍ ଚିଫ୍ ଗେଷ୍ଟ୍କେ ଡ଼କାହେସି ସେଠାନେ ବହୁତ୍ ଭଲ୍ ଭଲ୍ ରାନ୍ଧବାର୍ ରାନ୍ଧିଥିସନ୍ ସେଟା ମଧ୍ୟ କରାହେସି ଆମେ ଖାଏସୁଁ ସେଟା ମାନ୍କେ ଆଉ

ସ୍ପୋର୍ଟସ୍ରେ ଥିଲା ଭଲିବଲ୍ ଥିଲା ହାଇ ଜମ୍ପ୍ ଲଙ୍ଗ ଜମ୍ପ୍ ଏନ୍ତା ବହୁତ୍ ଗୁଡ଼େ ଥିଲା ସେଠାନ ମୁଇଁ ବ୍ୟାଡ଼ମିଣ୍ଟନ୍ରେ ନେଇଥିଲି ବ୍ୟାଡ଼ମିଣ୍ଟନ୍ରେ ମୁଇଁ ସେକେଣ୍ଡ୍ ହେଇଛେଁ ଆରୁ ଭଲିବଲ୍ ଭଲିବଲ୍ନେ ଆମର୍ ଟିମ୍ ତ ନାଇଁ ଜିତି ବାକି ଆମର୍ ଓପୋଜିଟ୍ ରେ ଯିଏଥିଲେ ସେମାନେ ଜିତିଛନ୍ ଆଉ କ୍ରିକେଟ୍ ମଧ୍ୟ ହେଇଛେ ଆମର୍ ଇଠାନେ ଇଥର ହେଇଛେ କ୍ରିକେଟ୍ ଆଉ କଲ୍ଚରାଲ୍ ପ୍ରୋଗ୍ରାମ୍ କଲ୍ଚରାଲ୍ ପ୍ରୋଗ୍ରାମ୍ ନେ ତ ସିଙ୍ଗିଙ୍ଗ୍ ଡ଼୍ୟାସିଙ୍ଗ୍ ହେସି ଆମେ ଯେନ୍ତାକେ ବାଲ୍ୟ ବିବାହ ବାଲ୍ୟ ବିବାହ ରୋକିବା ପାଇଁ ବି ସେଟାକେ ନେଇକିନା ବି ନାଟକ୍ କରିଛୁଁ ତା'ର୍ପରେ ଆଉ ପଢ଼୍ବାର୍ ଠାନେ ଝିଅମାନ୍କେ ପଢ଼େଇବା କଥା ଆଗ୍କେ ବଢ଼େଇବା କଥା ସେଠାନ୍ ସେଟାକେ ବି ନେଇକିନା ଆମେ ନାଟକ୍ କରିଛୁଁ ଆମେ ଗାଁ ଗାଁ ବୁଲି ବୁଲିକିନା ନାଟକ୍ କରିଛୁଁ ଆର୍ ସେନେ ଗାଁ'ର୍ ଲୋକ୍ମାନ୍କେ ଜନେଇଛୁଁ କି ଏନ୍ତା କିନା ରହେବାର୍ କଥା ଝିଅ ମାନ୍କେ ଏନ୍ତା କିନା ରଖ୍ବାର୍ କଥା ସେମାନ୍କେ ଆଗ୍କେ ବଢ଼ବାକେ ଦେବାର୍ କଥା ନାଁ'କେ ଖାଲି ଘରେ ରହ ବୋଲିକିନା କହେବା କଥା ସେମାନ୍କେ ବି ପଢ଼ବା କା'ଯେ ଇଚ୍ଛା ହେସି ସେମାନ୍କେ ବି ପଢ଼ବା କା'ଯେ ଦେବାର୍ କଥା ଇ'ଟା ମାନେ ଆଉ ଆମ୍କେ କ୍ୟାମ୍ପିଂ ବି ନିଆ ହେଇଥିଲା ଇଥର ଆମେ କ୍ୟାମ୍ପିଂ ଯାଇଛୁଁ ସେନେ ରହିକିନା ସେନର୍ ଗାଁ'ର୍ ଲୋକମାନକୁଁ ବୁଝେଇକିନା ଆସିଛୁଁ ସ୍ପୋର୍ଟସ୍ ମାନେ ଆରୁ ପୁରସ୍କାର୍ ପୁରସ୍କାର୍ ଯେନ୍ଟା କି ଆମ୍କେ ଯେନ୍ମାନେ ଯେତେ ଲୋକ୍ ଭାଗ୍ ନେଇଛନ୍ ସମସ୍ତଙ୍କେ ଗୁଟେ ଗୁଟେ ସାର୍ଟିଫିକେଟ୍ ଦିଆହେଉଛେ ସ୍ପୋର୍ଟସ୍ନେ ଯେତେ ଲୋକ୍ ଭାଗ୍ ନେଇଛନ୍ ସମସ୍ତଙ୍କେ ସାର୍ଟିଫିକେଟ୍ ଏବଂ ଯେନ୍ମାନେ ଜିତିଛନ୍ ସେମାନ୍କେ ଫାର୍ଷ୍ଟ୍ ସେକେଣ୍ଡ୍ ଥାର୍ଡ୍ ସାର୍ଟିଫିକେଟ୍ ମଧ୍ୟ ଏବଂ ଟ୍ରଫି ବି ସେମାନ୍କେ ଦିଆହେଇଛେ ଦୁଇ'ଟା ଯାକ ଏକା ଦିଆହେଇଛେ